ମୁଁ ପ୍ରଥମେ ଯେଉଁ ଜିନିଷ ନେଇଥିଲି ସେଇଟା ପିନ୍ଧିବାକୁ ଭଲ ଆରାମଦାୟକ ଥିଲା ଦେହ ପ୍ରତି ସେତେ ଫିଟ୍ ମଧ୍ୟ ହେଉଥିଲା ତାକୁ ଭଲ ଲାଗିଲା ତାର ଅନୁଭୂତି ମୋତେ ଭଲ ଲାଗିଲା ଜିନ୍ସଟି ପିନ୍ଧିବାକୁ ତାର କଲର୍ ମଧ୍ୟ ଫେଡ଼୍ ହୋଇନଥିଲା ତା'ର ଯୋଉ ଷ୍ଟିଚ୍ଗୁଡ଼ିକ ଷ୍ଟିଚ୍ଗୁଡ଼ିକ ମଧ୍ୟ ଭଲ ଥିଲା ତା'ର ଯୋଉ ମେଟେରିଆଲ୍ଟା ମାନେ କପଡ଼ାଟା ଯେଉଁ ଆଇଟମ୍ଟା ସେଥିମଧ୍ୟ ସେଇଟା ମଧ୍ୟ ଖୁବ୍ ଭଲ ଥିଲା ଆରାମଦାୟକ ଥିଲା ଏବଂ ଜିନ୍ସଟି ଦେଖିବାକୁ ମଧ୍ୟ ତାର କଲର୍ ଯେମିତି ପ୍ରଡ଼କ୍ଟ ଦେଖିଥିଲି ମୁଁ ସେହିଭଳିଆ ହିଁ ତାର ଆଶାନୁରୂପ ଭାବରେ ଭଲ ଲାଗିଲା ଆଉ ଜିନ୍ସଟି ପିନ୍ଧିଲା ପରେ ମଧ୍ୟ ଆରାମଦାୟକ ଲାଗୁଛି ତା'ର ସବୁକିଛି ଦାମ୍ ଅନୁସାରେ ଯେମତି ମୁଁ ଚାହୁଁଥିଲି ସେମତି ହିଁ ମତେ ଭଲ ଲାଗିଲା ଜିନ୍ସଟି ଆଉ ଏହିଭଳି ଜିନ୍ସ ମୁଁ ଆଗକୁ ମଧ୍ୟ ନେବାକୁ ଚାହିଁବି କାରଣ ଏହା ମୋତେ ମୋ ମନକୁ ପାଇଛି ଓ ଖୁବ୍ ମୋତେ ଭଲ ଲାଗିଛି ଖୁବ୍ ଭଲ ଅନୁଭୂତି ଥିଲା ଏବଂ ଏହିଭଳି ଜିନିଷକୁ ଆହୁରି ମଧ୍ୟ ନେବି ଏବଂ ମୋତେ ଭଲ ଲାଗିଛି